ଓଡ଼ିଶାର ମୁଖ୍ୟ ସ୍ୱାସ୍ଥ୍ୟ ସେବା ସୁବିଧା ଗୁଡ଼ିକ ହେଉଛି ଆମ ଓଡ଼ିଶାର ବିଭିନ୍ନ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଡକ୍ଟରଖାନାମାନ ରହିଛି ଏବଂ କ୍ଲିନିକଗୁଡ଼ିକ ମଧ୍ୟ ରହିଛି ନର୍ସିଂ ହୋମ୍ ରହିଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଧନିକ ଶ୍ରେଣୀର ଲୋକମାନେ ମୁଖ୍ୟତଃ କ୍ଲିନିକ୍ କିମ୍ବା ନର୍ସିଂ ହୋମରେ ଚିକିତ୍ସିତ ହୁଅନ୍ତି କିନ୍ତୁ ଗରିବ ଶ୍ରେଣୀର ଲୋକମାନେ ଯେଉଁମାନଙ୍କ ପାଖରେ କି ଟଙ୍କା ପଇସାର ଅଭାବ ପରିଲକ୍ଷିତ ହୋଇଥାଏ ସେହି ଲୋକମାନେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୁଅନ୍ତି ସେମାନେ ପ୍ରାଇଭେଟ ନର୍ସିଂ ହୋମ୍ କିମ୍ବା କ୍ଲିନିକରେ ଚିକିତ୍ସିତ ହେବା ପାଇଁ ତାଙ୍କ ପାଖରେ ଟଙ୍କା ନଥାଏ ସେଠାରେ ଅଧିକ ଟଙ୍କା ଲାଗିଥାଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ମଧ୍ୟ ରହିଛି ଏବଂ ବୁର୍ଲାରେ ଆମର ଭିଏନ୍ଏସ୍ ରହିଛି ବିଭିନ୍ନ ନର୍ସିଂ ହୋମ୍ ବଡ଼ ବଡ଼ ନର୍ସିଂ ହୋମ ରହିଛି ଯେଉଁଠାରେ କି ଘରୋଇ ଚିକିତ୍ସା ଦିଆଯାଇଥାଏ ଏହା ସହିତ ପ୍ରତି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ଆଶା ଦିଦି ମାନେ ରହିଛନ୍ତି ଆଶା ଦିଦି ମାନେ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟର ଯତ୍ନ ନେଇଥାନ୍ତି ଯେମିତିକି ରକ୍ତ ପରୀକ୍ଷା କରିଥାନ୍ତି ଆଶା ଦିନି ମାନେ ବ୍ଲଡ଼ ପ୍ରେସର ମଧ୍ୟ ଚେକ୍ କରିପାରି କରିଥାନ୍ତି ତା ସହ ଆଶା ଦିଦି ମାନେ ଥଣ୍ଡା କାଶ ଗୋଡ଼ ଗୋଡ଼ ହାତ ବିନ୍ଧା ହବା ଏହିସବୁ ଏସିଡ଼ ଓଆରଏସ୍ ଏସବୁ ମେଡ଼ି ମେଡ଼ିସିନଗୁଡ଼ିକ ରଖିଥାନ୍ତି ପାରାସିଟାମଲ ମଧ୍ୟ ରଖିଥାନ୍ତି ଗ୍ରାମରେ ଛୋଟମୋଟ କାହାର କିଛି ଅସୁବିଧା ହେଲେ ତାହେଲେ ଆଶା ଦିଦି ମାନଙ୍କ ଠାରୁ ଔଷଧ ଆଣି ଲୋକମାନେ ଖାଇଥାନ୍ତି ଏବଂ ଆରୋଗ୍ୟ ଲାଭ ମଧ୍ୟ କରିଥାନ୍ତି ଏହା ସହିତ ଆମ ଓଡ଼ିଶାର ଆମ୍ବୁଲାନ୍ସ ସୁବିଧା ରହିଛି ଯାହାଫଳରେ ଗରିବ ଶ୍ରେଣୀର ଲୋକମାନେ ଗାଡ଼ି ଭଡ଼ା କରି ଡାକ୍ତରଖାନା ଯାଇ ନପାରିଲେ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ସଠିକ ସମୟରେ ପହଞ୍ଚି ପାରୁଛନ୍ତି